ଏବଂ ଶେଷରେ ଦହି ପାଣି ମଧ୍ୟ ପିଇବାକୁ ବହୁତ ଭଲ ଲାଗେ କାରଣ ଦହି ପାଣି ପିଇବା ପରେ ଯେଉଁ ଛୁଙ୍କଟା ଦିଆଯାଇଥାଏ ତାର ବାସ୍ନା ହେଉଛି ଅଲଗା ପ୍ରକାର ଏହା ଖାଇବାକୁ ମୋତେ ବହୁତ ଭଲ ଲାଗେ